ଘରର କାମ ସରିଲା ପରେ ମୁଁ ବାହାର ପ୍ରତି ଟିକେ ସଉକ ମୋର ଥାଏ ବୁଲାବୁଲି କରେ ସମୟ ପାଇଲେ ଟିକେ ଟିଭି ଦେଖେ ମନ୍ଦିର ଯିବାକୁ ଭଲ ଲାଗେ ଗୀତା ପଢ଼େ ଟିକେ ପୁରାଣ ଫୁରାଣ ପଢ଼େ ତା'ପରେ ମାର୍କେଟିଙ୍ଗ କରେ ପିନ୍ଧିବା ପାଇଁ ଟିକେ ସଉକ ଥାଏ ଡ୍ରେସପତ୍ର ଶାଢ଼ୀ ପିଲାଙ୍କ ମାନଙ୍କ ପାଇଁ ଆଣେ ମୋ ପାଇଁ ଶାଢ଼ୀପତ୍ର ଆଣେ ସବୁ ସଉକ ଥାଏ ତା'ପରେ ବୁଲାବୁଲି ସାଙ୍ଗସାଥି ହୋଇକି ଟିକେ ବସାଉଠା କରି ବୁଲା ବୁଲି କରିବାକୁ ବି ବହୁତ ଭଲ ଲାଗେ ସେଥିପାଇଁ ଆମକୁ ମାଇଣ୍ଡ ଫ୍ରି ହୁଏ ଆଉ